ମୋର ନିଜର ଗୃହପାଳିତ ପଶୁମାନଙ୍କ ମଧ୍ୟରେ ଗାଈ ଛେଳି ମେଣ୍ଢା କୁକୁଡ଼ା ବତକ ଏସବୁ ମୁଁ ପାଳନ କରେ ଆଉ ସେମାନଙ୍କୁ ବହୁତ ସୁନ୍ଦର ସୁନ୍ଦରର ନାଁ ଧେନୁ ବୋଲି ଗାଈ ସବୁ ବିଟୁ ବୋଲି କୁତା ଏମିତି ସମସ୍ତଙ୍କୁ ନାମକରଣ କରିଛି ଆଉ ସେମାନଙ୍କୁ ମୁଁ ବହୁତ ଭଲ ପାଏ ଆଉ ସେମାନଙ୍କର ଯତ୍ନ କହିଲେ ମୁଁ ସବୁଦିନ ତାଙ୍କୁ ସଫା କରେ ତାଙ୍କର ଗାଈ ଗାଈ ତେଲ ଗାଈ ଗୋବର ସଫା କରିିବି ନିଜ କ୍ଷେତରେ ଫିଙ୍ଗେ ତାହା ଫଳରେ ସେମାନେ ବି ସୁସ୍ଥ ବାତାବରଣରେ ବଞ୍ଚିଥାନ୍ତି ଏବଂ ମୋ କ୍ଷେତରେ ମଧ୍ୟ ତା ପାଇଁ ଉପାର୍ଜନ ଅଧିକ ହୁଏ ଯାହାଫଳରେ ମୁଁ ବହୁତ ଖୁସି ଆଉ ପଶୁ ପ୍ରତି ମୋର ସ୍ନେହ ଶ୍ରଦ୍ଧା ସବୁବେଳେ ଅନ୍ୟନ୍ୟ ମୁଁ ତାଙ୍କ ପାଇଁ ଗୁହାଳର ବ୍ୟବସ୍ଥା ଛେଳି ମେଣ୍ଢା ପାଇଁ ତାଙ୍କର ପାଇଁ ରହିବା ପାଇଁ ସୁନ୍ଦର ବ୍ୟବସ୍ଥା କରିଛି କୁକୁଡ଼ା ପାଇଁ ମଧ୍ୟ ମୋର ଘରେ ତା ପାଇଁ ମଧ୍ୟ ମୁଁ ସୁନ୍ଦର ବ୍ୟବସ୍ଥା କରିଛି ଏବଂ ବହୁତ ଯତ୍ନ ନିଏ ବହୁତ ସୁନ୍ଦର ଭାବରେ ମୁଁ ତାଙ୍କୁ ଯତ୍ନ ନେଇକି କିଛି ଲାଭବାନ ବି ହୁଏ ମତେ ଦୁଧ ବହୁତ ପ୍ରିୟ ଲାଗେ ସେପାଇଁ ମୁଁ ଗାଈ ଚାରୋଟି ଗାଈ ରଖିଛି ଆଉ ବହୁତ ସୁନ୍ଦର ହିସାବରେ ତାଙ୍କୁ ଯତ୍ନ ନିଏ ବାଛୁରୀମାନଙ୍କୁ ବହୁତ ସ୍ନେହ କରେ ମୋ ଶିଶୁ ପରି ମୁଁ ତାଙ୍କୁ ଯତ୍ନ ନିଏ